ମୁଁ ପଚିଶ ହଜାର ଟଙ୍କା ଦେଇ ଗୋଟିଏ ୱାନ୍ପ୍ଲସ୍ ମୋବାଇଲ୍ ଫୋନ୍ କିଣିଥିଲି କିନ୍ତୁ ବହୁତ ଖରାପ ପଡ଼ିଲା ଅଳ୍ପ ଦିନ ବ୍ୟବହାର କରିଛି ଫୋନ୍ର କ୍ୱାଲିଟି ଦିନକୁ ଦିନ କମି କମି ଯାଉଛି ମୁଁ ଏହାର ବହୁତ ଖରାପ ଗୁଣ ମଧ୍ୟ ଦେଖିବାକୁ ପାଇଲିଣି ଯେମିତି କି ମୋବାଇଲ୍ ଫୋନ୍ରେ କିଛି ଜରୁରୀ କାମ କରୁଥିବା ବେଳେ ଏହା ହ୍ୟାଙ୍ଗ୍ ହେଉଛି ଓ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ମୋବାଇଲ୍ ବ୍ୟବହାର କରୁଥିବା ସମୟରେ ଏହା ସୁଇଚ଼୍ ଅଫ୍ ମଧ୍ୟ ହେଇଯାଉଛି ଫୋନ୍ର ସ୍ପିକର୍ରେ ଅସୁବିଧା ଯୋଗୁ କିଛି ଜରୁରୀ କଥା ହେଉଥିବା ସମୟରେ ଫୋନ୍ରେ ଥିବା ବ୍ୟକ୍ତିଙ୍କ କଥା ଠିକ୍ରେ ଶୁଣା ଯାଉନାହିଁ ଯାହା ଫଳରେ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି କେବଳ ମୁଁ ନୁହେଁ ମୋ ପରି ଅନେକ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ କି ଏ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ ସମସ୍ତ କମ୍ପାନୀକୁ ନିଜର ମଡ଼େଲ୍ ତିଆରି କରିବା ପୂର୍ବରୁ ପ୍ରତିଟି ପଦକ୍ଷେପକୁ ଧ୍ୟାନରେ ରଖି ମଡ଼େଲ୍ ତିଆରି କରିବା ଉଚିତ୍